ଆଜ୍ଞା ଜୁହାର୍ ତମର୍ ଆଡ଼୍କେ ଇ'ଟା ବୁଲି ଆଏଲୁଁ ହୋ ତମର୍ ଟିକେ ତୀର୍ଥବାର୍ଥର କର୍ବାର୍ ଲାଗି ଇ'ଟା ଟିକେ ବୁଲି ଆଏଲୁଁ ଫେର୍ ତୀର୍ଥବାର୍ଥର୍ ପାସର୍ ପାସର୍ ମନ୍ଦିର୍ ଟିକେ ବୁଲାତ ବେଲେ ଠିକ୍ ହେତା ହଁ ଆଜ୍ଞା କହୁନ୍ ତ କେନ୍ କେନ୍ କେନ୍ କେନ୍ କେନ୍ କେନ୍ ନି'କେ ଗଲେ ଭଲ୍ ହେବା ପାସେ ପାସେ ବେଶି ନାଇ ଆଜ୍ଞା ହାଁ ଶୁଣିଛେଁ ହୋ ଭଲ୍ ଅଛେ ବର୍ତ୍ତମାନ୍ ତ ପୁରା ବଢ଼ିଆଁ ଅଛେ ବଲ୍ସନ୍ ହଁ ହଁ ହଁ ସଭେଁ ତ କହେସନ୍ ତ ଆମେ ଆମେ ଆମର୍ ଗାଁ'ନୁ ଶୁନିଛୁଁ ହୁଁ ଆଜ୍ଞା ହଁ ହଁ ହେଟା ଯିବା ବୁଲ୍ମା ଆରୁ କେତେ ଦୂର୍ ପଡ଼୍ବା ଯେ ପାସ୍ ପାସ୍ ପଡ଼୍ତା ବେଲେ ଠିକ୍ ହେତା ପାଖେ ପାଖେ ହଁ ଠିକ୍ ଅଛେ ବାହାରିମା ସଭେଁ ଆର୍ ସଭେଁ ଆସୁଛନ୍ ଆମର୍ ବାହାରିବା ଷ୍ଟେସନ୍ ନୁ ବସ୍ମା ହଁ ହଁ ଇ'ଟା ସଭେଁ ଆଇଛନ୍ ଇ'ଟା ସବୁ ବୁଲିବୁଲା କରି ଜିମୁ ବର୍ଗଡ଼େ ଭଲ୍ ଭଲ୍ ଦର୍ଶନୀୟ ସ୍ଥାନ୍ ଅଛେ ବୁଲିକରି ହୁଁ ଠିକ୍ ହେବା ଇ'ଟା ତମ୍କୁ ଆଜ୍ଞା ସବୁ ଦେଖିଛ ବେଲେ ହାଁ ସବୁ ବୁଲେଇ ନେବ ଆରୁ କା'ଣା ସବୁ ବୁଲେଇ ନେବ ଖାଏମାପିଇମାଁ ଆର୍ ଫିର୍ ଆନିକରି ଆମ୍କୁ ଛାଡ଼ିନେବ ଇନ ଫେର୍ ଆମେ ଉଁ ଆର୍ ଟିକେ ଯେନ୍କେ ଗଲେ ଟିକେ ସେନ ବିଷୟରେ କହେବ କେନ୍ତା କେନ୍ତା ଯେ ଆମେ ଆର୍ ଜାନିଛୁଁ କାଏଁ ଆମେ ଅକ୍ଲିଆ ଲୋକ୍ ଇନର୍ କା'ଣା ହେଲେ ଜାନ୍ମୁ ହଁ ଆରୁ ଇଆଡ଼େ ଆମେ ତମର୍ ଇନ ଟ୍ରାଫିକ୍ ରୁଲ୍ କେହି ନାଇ ଜାନ୍ବାର୍ ବାବୁ କେନ୍ତା କେନ୍ତା ହେଥିର୍ ଲାଗି ଆମେ ବସେଇକରି ନେବ ଆର୍ ବସେଇକରି ଆନ୍ବ ଆର୍ ଦେଖାବ ହେଥିର୍ ଲାଗି କେତେ କାଏଁ ଦୂର୍ ଆଏ ବୋଲି ପଚ୍ରାଲୁଁ ହଁ କେନ୍କେ କାହାର୍ କାହାର୍ ଜାଗାମାନେ ଟିକେ ଖାଲି ଦୁର୍ଗା ମନ୍ଦିର୍ କାଲି ମନ୍ଦିର୍ ଆର୍ କା'ଣା କା'ଣା ଅଛେ ଟିକେ କହୁନ୍ ନ ହଁ ଯିବା ଇନ ଗୁଟେ ବୈଷ୍ଣବ ଦେବୀ ମନ୍ଦିର୍ ଅଛେ ବେଲେ ଦେଖ୍ମୁ ଜାମ୍ମୁ କାଶ୍ମୀର୍ ଯିମୁ ଇନ କାଏଁ ହେଲା ଯେ ଦର୍ଶନ୍ ନାଇ କରିନେମୁ

ହଁ ଆଜ୍ଞା ହଁ ଆରୁ ହଁ ହେଟା ତ ଆଜ୍ଞା ଐତିହାସକ୍ ଟା ହେଟା ତ ପୁରାପୁରି ଯେନ୍ତାକରି ହେଲେ ବାଧ୍ୟ ଦେଖି ଯିମୁ ହୋ ହେଟା ହଁ ହଁ ଦେଖ୍ମୁ ହେଟା ଆଜ୍ଞା ପୁରା ଆମେ ବହିଥି ପଢ଼ୁଛୁଁ ପରେ ପରେ ଆମର୍ ଫାର୍ଷ୍ଟ୍ ପହେଲା ପରେ ସେ ଯୁଦ୍ଧ କରିଥିଲେ ଇଂରେଜ୍ମାନଙ୍କ ସାଙ୍ଗେ ଆଉ ତାଙ୍କର୍'ଟା ନାଇ ଦେଖିଯିମୁ ଯେନ୍ ଯେନ୍ତି ଯେତେ ଦିନ୍ ହେଉ ଯେତେ ଦୂର୍ ପଡ଼ୁ ହେଟା ହିଁ ଦେଖିଯିମୁ ବୁଆ ସୁରେନ୍ଦ୍ର ସାଏକେ ଦେଖିକରି ଆଏମୁ ହଁ ହଁ ହଁ ହେଟା ତ ଦେଖ୍ମୁ ସିଓର୍ ହୋ ଯେତେ ଯେ କୁଡ଼ିଏ କିଲୋମିଟର୍ ପଡ଼ୁ ପଛେ ଯିମୁ ଦଶ୍ କିଲୋମିଟର୍ ମନ୍ଦିର୍ ମାନ୍ଙ୍କର୍ ସବ୍ ବୁଲିଦେମୁ ମାନେ ହେନ୍କେ ଯିମା ଯିମା ହଁ ହେନୁ ଗୁଟେ ଦେଖ୍ମା ଆଉ ସୁରେନ୍ଦ୍ର ସାଏ ବେଲେ ବୀର୍ ସୁରେନ୍ଦ୍ର ସାଏ ବେଲେ ବହିଥି ଆମର୍ ଛୁଆମାନେ ପଢ଼ୁଛନ୍ ଆମେ ପଢ଼ିଛୁଁ ଆର୍ କାଏଁ ନାଇଁ ଦେଖିଯିମୁ ହୋ ହେଟା ଦେଖାବ ବେଲେ ଛୁଆମାନେ ଜେନ୍ ଜାନ୍ବେ ହେନ୍ତା ଜାଗାମାନେ ସବୁ ବୁଲାବ ବେଲେ ସିନା ନାଇ କାଏଁ ହୁଁ ହଁ ଟିକେ ଆଉ ନେଲେ ଛୁଆମାନେ ନାଇ ହେଲେ ଭୁଲିଭୁଲା ହେଇଯିବେ ତାଙ୍କୁ ସେ ଜିନିଷ୍ ମାନେ ଦେଖାବ ଶିଖାବ ବେଲେ ତା'ର୍ପରେ ସିନା ବୁଝ୍ବେ ନାଇ ଥିଲେ ଖାଲି ସବ୍ ବୁଲାବ କିଛି ନାଇ ଖାଲି ବହିପତର୍ ଆର୍ ମୋବାଇଲ୍ ଥି କା'ଣା ଜାନ୍ବେ ଜାଗାମାନେ ଦେଖ୍ଲେ ବେଲେ ଜାନ୍ବେ ଠିକ୍ ଅଛେ ଆଜ୍ଞା ହାଏଁ ବାହାର୍ମା